ଢେଙ୍କାନାଳ ଜିଲ୍ଲାର ବହୁ ପ୍ରକାର ସ୍ଥାନୀୟ କଳା ଓ କାରିଗରୀ ରହିଛି ଯେପରିକି ଭୁବନଠାରେ ରୁପାର ତାରକସି କଳା ଓ ପିତ୍ତଳର କଂସା ବାସନ ବହୁ ପ୍ରସିଦ୍ଧ ଓ ପରିଚିତ ଏସବୁ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାଏ ସରକାରଙ୍କର ବିଭିନ୍ନ ପ୍ରୋତ୍ସାହନ ଓ ଏଥିରୁ ଅଧିକ ଅର୍ଥ ଉପାର୍ଜନ ହୋଇଥିବାରୁ ଲୋକମାନେ ଏହାକୁ ପିଢ଼ି ପରେ ପିଢ଼ି ନିଜ ଜୀବିକା ଭାବେ ଆପଣାଇ ନେଇଛନ୍ତି